ଆମ ସ୍ଥାନୀୟ ଅଞ୍ଚଳରେ ପ୍ରାୟତଃ କୃଷି ଓ ପଶୁ ପକ୍ଷୀ ପାଳନ ଉପରେ ଗୁରୁତ୍ବ ଆରୋପ କରାଯାଏ କାରଣ ଏମାନ ଏମାନେ ଆମର ପା ନିତ୍ୟବୋଧ ଜିନିଷକୁ ପୂରଣ କରିବା ସହିତ ଆମ ରାଜସ୍ବ ବୃଦ୍ଧିରେ ସାହାଯ୍ୟ କରିଥାନ୍ତି ଯେମିତି କି ବଳଦ ଓ ଗାଈ ଗୋରୁ ଆମର ବେଙ୍ଗଳା ବେଙ୍ଗଳା ପକାଇବାରେ ଧାନ ଧାନ ଜମି ଚାଷ କରିବାରେ ତାପରେ ଧାନ ବୋହିକି ଆଣିବାରେ ଏଁ ଆମ ଫସଲ ଅମଳ କରିବାରେ ଇତ୍ୟାଦିରେ ଆମକୁ ସାହାଯ୍ୟ କରିଥାନ୍ତି ଯାଦ୍ଵାରା ଏହିସବୁ କାମ ଦ୍ଵାରା ଅର୍ଥ ଅର୍ଥ ବିନିମୟ ହେବାକୁ ଥାଏ ସେହି ଅର୍ଥ ଆମର ବଞ୍ଚିଯାଏ ବା ରାଜସ୍ବ ବୃଦ୍ଧି ହୋଇଥାଏ ସେମିତି ଗୋ ଗୋ ଗାଈ ଠାରୁ ମିଳୁଥିବା କ୍ଷୀର ଗୋବର ଖତ ଏଵଂ ଲହୁ ଲହୁଣୀ ସ ଘିଅ ଇତ୍ୟାଦି ଦ୍ରବ୍ୟକୁ ଆମେ ନିଜର ବ୍ୟବହାର କରିବା କରି କରିଥାଉ ଓ ବଜାରରେ ମଧ୍ୟ ବିକ୍ରି କରି ପାରିଶ୍ରମିକ ବୃଦ୍ଧି କରିଥାଉ ଓ ତାପରେ କୁକୁଡ଼ା କୁକୁଡ଼ା ପାଳନ ଦ୍ବାରା ଆମେ କୁକଡ଼ାକୁ ଲାଳନପାଳନ କରି ଅଣ୍ଡା ଅଣ୍ଡା ବିକ୍ରି ତାପରେ ସେମାନଙ୍କ ଛୁଆକୁ ଲାଳନପାଳନ କରି ବଡ଼ କରି ସେମାନଙ୍କୁ ବିକ୍ରି କରିଥାଉ ଯାହାଫଳରେ ଆମର ଅର୍ଥ ଓ ରାଜସ୍ବ ବୃଦ୍ଧି ହୋଇଥାଏ